ମୋ ମୋବାଇଲ୍ରେ ମୁଁ ସବୁଠାରୁ ଆଜ୍ ତକ ଚ୍ୟାନେଲ୍ ହିଁ ବହୁତ ଦେଖେ ଇଣ୍ଡିଆରେ ଏହି ଆଜ୍ ତକ୍ ଚ୍ୟାନେଲ୍ ହିଁ ବହୁତ ଭାଇରାଲ୍ ଆଉ ମୁଁ ଏହି ଆଜ୍ ତକ୍ ଚ୍ୟାନେଲ୍ରେ ବହୁତ କିଛି ଜାଣିପାରେ ଆମେ ଆଜ୍ ତକ୍ ଚ୍ୟାନେଲ୍ ବହୁତ ଦେଖୁ ଆଜ୍ ତକ୍ ଚ୍ୟାନେଲ୍ରେ କେତେ କ'ଣ ଜାଣି ହେଉଛି ମୁଁ ତ କହିଲି ଏବେ ଆଜ୍ ତକ୍ ଚ୍ୟାନେଲ୍ ବହୁତ ଜାଣିଛି

ଏହି ଆଜ୍ ତକ୍ ଚ୍ୟାନେଲ୍ରେ ଶିଖିଲି ଜାଣିଲି ବୁଝିଲି ବଡ଼ଲୋକଙ୍କୁ କେମତି ସମ୍ମାନ କରାଯାଏ ସେଇଟା ବି ଜାଣିଲି ଆଉ ସବୁକିଛି ସେଇଟି ଦେଖାଯାଏ କ'ଣ କେମିତି ହେବ ସେ କେମିତି ସମାଧାନ କରାଯିବ ସବୁ ହିଁ ମୁଁ ଜାଣିଲି